ମୋତେ ଇତିହାସ ପଢ଼ିବାକୁ ବହୁତ ଭଲ ଲାଗେ ପିଲାବେଳେ ମୁଁ ସ୍କୁଲ୍ରେ ଇତିହାସ ପଢ଼ୁଥିଲି ଇତିହାସରେ ଐତିହାସିକ ଯୁଗର ବହୁତ କଥା ଲେଖା ଥିଲା ସେଥି ମଧ୍ୟରୁ ଆମେ ଜାଣିଛେ ଯେ ଆଗରୁ ଇଂରେଜମାନେ ଆମ ଭାରତକୁ ଶାସନ କରୁଥିଲେ ଶାସନ କରୁଥିଲେ ଏବଂ ଆମମାନଙ୍କୁ ସେମାନେ ବହୁତ ଅତ୍ୟାଚାର କରୁଥିଲେ ଐତିହାସିକ ଯୁଗରେ ଆମେମାନେ ବିଭିନ୍ନ ପ୍ରକାରର କଥା ତଥା ଇତିହାସରେ ଯେଉଁ ରାଜା ମହାରାଜା ମାନଙ୍କର କଥା ଲେଖାଥିଲା ସେମାନ ସେମାନଙ୍କୁ ଆମେ ଜାଣିପାରୁଥିଲେ ସେମାନେ କେମିତି ଆମ ଭାରତ ବର୍ଷକୁ ଶାସନ କରୁଥିଲେ ସେହି ବିଷୟରେ ଆମେ ଇତିହାସରୁ ଜାଣିବାକୁ ପାଇଛୁ ତା'ପରେ ଇଂରେଜମାନେ ଆମ ଭାରତବର୍ଷକୁ ଆସି ଭାରତ ଉପରେ ଶାସନ କଲେ ଯାହାଫଳରେ ଆମେ ଭାରତୀୟମାନେ ବହୁତ ଅତ୍ୟାଚାର ସହିଛୁ ସେଥି ମ ସେଥିପାଇଁ ମହାତ୍ମା ଗାନ୍ଧି ଜ ସୁବାଷ ଚନ୍ଦ୍ର ବୋଷ ଏମାନେ ଏଇ ନେତାମାନେ ସବୁ ଜବାହରଲାଲ ନେହେରୁ ଜୟୀ ରାଜଗୁରୁ ଏମାନେ ଆମ ଭାରତବର୍ଷକୁ ନ୍ୟାୟ ଦେବା ପାଇଁ ବହୁତ ପ୍ରକାର ଚେଷ୍ଟା କରୁଥିଲେ ଏବଂ ଏମାନେ ଆମମାନଙ୍କୁ ବହୁତ ଇଂରେଜ ଶାସନରୁ ରକ୍ଷା କରିଛନ୍ତି ଏମାନଙ୍କ ମଧ୍ୟରୁ ମହାତ୍ମା ଗାନ୍ଧୀ ମହାତ୍ମା ଗାନ୍ଧୀକୁ ମୋତେ ବହୁତ ଭଲ ଲାଗେ ଯେହେତୁ ସେ ଅହିଂସା ନୀତି ଆଚରଣ କରୁଥିଲେ ଭାରତକୁ ସିଏ ସ୍ଵାଧୀନ କରିଛନ୍ତି ତାଙ୍କର ଜନ୍ମ ଅକ୍ଟୋବର ଦୁଇ ତାରିଖ ତାଙ୍କ ଅକ୍ଟୋବର ଦୁଇ ତାରିଖକୁ ଗାନ୍ଧୀ ଜୟନ୍ତୀ ଭାବେ ଆମେମାନେ ପାଳନ କରୁ